ଓଡ଼ିଆ ଭାଷା ଆମର ସଂସ୍କୃତିକୁ ଏବଂ ପରିଚୟକୁ ପ୍ରଭାବିତ କରିଛି ଓଡ଼ିଆ ଭାଷା ମାଧ୍ୟମରେ ଆମେ ପୁରୁଣାର ସଂସ୍କୃତିକୁ ଜାଣିପାରୁଛୁ ପୁରୁଣା ପୁରୁଣାର ସଂସ୍କୃତି ବା ଯାହା ଆମର ପରମ୍ପରା ମାଧ୍ୟମରେ ଚାଲିଆସିଛି ଓଡ଼ିଆ ଭାଷା ଯେଉଁଟାକି ଆମର ଗଙ୍ଗାଧର ମେହେର କବି ବା ଅନ୍ୟାନ୍ୟ କବିମାନେ ଯେଉଁ ସଂସ୍କୃତି ବା ଯେଉଁ ପରିଚୟକୁ ନିଜେ ସୃଷ୍ଟି କରିଛନ୍ତି ତାହା ଆମେ ଜାଣିପାରୁଛୁ ଏବଂ ଓଡ଼ିଆ ଭାଷା ଏହି ଭାଷା ଆମର ସଂସ୍କୃତି ଏବଂ ପରିଚୟକୁ ଅତ୍ୟନ୍ତ ପ୍ରଭାବିତ କରିଛି ଏବଂ ଏହି ଭାଷାରେ ଆମେ ଓଡ଼ିଆ ଭାଷାରେ ଆମର ସଂସ୍କୃତି ବା ଆମର କଳା ପରିଚୟ ଆମେ ନିଜେ ଜାଣିପାରୁଛୁ ଯାହାକି ଆମର ଏକ ସଂସ୍କୃତି ହେଲା ଓଡ଼ିଶୀ ଓଡ଼ିଶା ଆମର ଓଡ଼ିଆ ଭାଷା ଆମେ ହେଉଛୁ ଓଡ଼ିଶା ବାସୀ ଆମର ସଂସ୍କୃତି ହେଲା ଆମେ ଓଡ଼ିଶୀ ନୃତ୍ୟ ଆମର ହେଉଛି ଏକ ପ୍ରକାର ସଂସ୍କୃତି ଏହା ଆମକୁ ବହୁତ ପ୍ରଭାବିତ କରିଛି ଓଡ଼ିଶୀ ମାଧ୍ୟମରେ ବିଭିନ୍ନ ବିଭିନ୍ନ ଲୋକ ଆମର କଳାକୁ ଜାଣିପାରୁଛନ୍ତି ଆମେ ଓଡ଼ିଆ ବୋଲି ଜାଣିପାରୁଛେ ଆମ ଭାଷା ଓଡ଼ିଆ ବୋଲି ଜାଣିପାରୁଛନ୍ତି ସମସ୍ତେ ଆମକୁ ଓଡ଼ିଆ ଭାଷା ବୋଲି ଜାଣି ଓଡ଼ିଆ ଭାଷାର ଏହା ସଂସ୍କୃତି ବା ପରିଚୟ ଅଟେ ଆମେ ଓଡ଼ିଆ ଭାଷାକୁ ଆମେ ଓଡ଼ିଆ ଭାଷା ଆମର ନିଜର ସଂସ୍କୃତି ମାଧ୍ୟମରେ ଆମେ ଆମେ ବିଭିନ୍ନ କାର୍ଯ୍ୟକଳାପ କରିପାରୁଛୁ ଆମେ ଆମର ନିଜର ପରିଚୟକୁ ଆମ ଭାଷା ମାଧ୍ୟମରେ ଆମେ ସୃଷ୍ଟି କରି ବା ପରିଚୟ ଦେଇପାରୁଛୁ ଆମେ ଓଡ଼ିଆ ଭାଷାର ବି ଆମେ ପରିଚୟ ଦେଇପାରୁଛୁ ଏହା ଓଡ଼ିଆ ଭାଷାର ଏକ ମୁଖ୍ୟ ପରିଚୟ ଯାହାକି ଆମକୁ ପ୍ରଭାବିତ କରିଛି ଏବଂ ଓଡ଼ିଆ ଭାଷା ମାଧ୍ୟମରେ ଯେଉଁ ସଂସ୍କୃତି କଳା ପରିଚୟ ଯାହ ସ୍ଥାପତ୍ୟ ହେଉଛି ଆମର ଏହିଠାରେ ଓଡ଼ିଆ ଭାଷା ମଧ୍ୟ ଆମର ସଂସ୍କୃତି ହେଉଛି ଏଠାରେ ପୁରୀ ଜଗନ୍ନାଥ ମନ୍ଦିର ମୁଁ ଉଦାହାରଣ ଦେବାକୁ ଚାହିଁବି ପୁରୀ ଜଗନ୍ନାଥ ମନ୍ଦିର ହେଉଛି ଆମର ବେଶ୍ ପରିଚୟ ଓଡ଼ିଆ ଭାଷାକୁ ନେଇକରି ଆମର ଉତ୍କଳୀୟ ବା ଓଡ଼ିଶାକୁ ନେଇକରି ଆମର ବେଶ୍ ପରିଚୟ ସୃଷ୍ଟି କରୁଛି